ହେଲୋ ହେଲୋ

ହଁ ହେଲୋ ହଁ ହଁ ଯିଏ ମୁଁ ଯାତ୍ରା ଦେଖିଗଲେ ମୋତେ କଲ୍ କରିବ ହଁ ଆମ ଘରେ ବି ସମସ୍ତେ ଯିବୁ ଆମେ ତୁମକୁ ବରଗଛ ପାଖେ ଜଗିଥିବୁ ତୁମେ ଜଲଦି ଆସିବ ହୁଁ ରଥଯାତ୍ରା ତ ଆସିବ ରଥଯାତ୍ରା ଆସିବ ଯିବା ଦେଖି କିଛି କିଣା କିଣା ବିକା କରିବା ଆମ ଘରେ କିଛି ବିକନ୍ତି କି ହଁ ଆମ ଘରେ ବି ବହୁତ କିଛି ଖାଇବା ପିଇବା ମସ୍ତି କରିବା ଭଗବାନଙ୍କୁ ଦର୍ଶନ କରିବା ଆଉ ଆସିବା ସାଙ୍ଗ ସାଥୀଙ୍କ ସାଥିରେ ବି ଟିକେ ବୁଲା ଟିକା କରିବା ଟିକେ ସାକ୍ଷାତ କରିବା ହଁ ହଁ ଠିକ୍ ଅଛି ଆମ ଘରରେ ପାପା ମାଆ ଦାଦା ଆଈ ମୋ ଭଉଣୀ ଭାଇ ମୁଁ କାକା ସମସ୍ତେ ଅଛନ୍ତି ଯାତ୍ରା ଦେଖିଗଲି ଗୁପଚୁପ୍ ଖାଇବା ଯେମିତି ଯେତିକି ପ୍ରକାର ଜିନିଷ ସେଠାରେ ରଖା ଯାଇଥାଏ ସବୁ ଜିନିଷ ଖାଇକି ଟିକେ ମସ୍ତି କରିବା ହୁଁ ହୁଁ ଗଲା ଥର ଯାଇଥିଲୁ ଯେ ବେଶୀ ମଜା ଲାଗିଥିଲା ଗଲା ଥର ଯାଇଥିଲୁ ଯେ ବେଶୀ ମଜା ଆସିଥିଲା ଏଥର ଟିକେ ଆଉ ଆହୁରି ଟିକେ ବହୁତ ମଜା କରିବା ଠିକ୍ ଅଛି